ହଁ କ'ଣ ଭଲ ଅଛନ୍ତି

ସେ ବଣ୍ଡଟା ହେଇଛି ତମର ସ୍ଲିପ୍ ଅଛି ମୁଁ ଆଉ କେବେ ଗୋଟେ ଅଫିସ୍ ଠି ହେଲେ ମୁଁ ଆପଣଙ୍କୁ ଦେଇ ଦେବି ହେଲା ଆଉ ଗୋଟେ ଶୁଣନ୍ତୁ ଆଉ ଗୋଟେ ସ୍କିମ୍ ଅଛି ଯେଉଁ ବର୍ଷିକା ଯଦି ପାଞ୍ଚ ଲକ୍ଷ ଟଙ୍କା ଯଦି ଡିପୋଜିଟ୍ କରିବ ତୁମର ଡେଥ୍ ହେଲେ କିମ୍ବା କୌଣସି ମେଡ଼ିକାଲ୍ ଇସ୍ୟୁ ହେଲେ ତୁମକୁ ପନ୍ଦର ହଜାର ଲାଖେଁ ମିଳିବ ଫ୍ରି ଅଫ୍ କଷ୍ଟ୍ କୌଣସି ଇଣ୍ଟ୍ରେଷ୍ଟ୍ ମିଳି ମିଶିବ ନାହିଁ ସେଇଠି ହେଲା ଦେଖନ୍ତୁ ତୁମର ଯଦି ମେଡ଼ିକାଲ୍ ଇସ୍ୟୁ ମନେକର କେତେବେଳେ କୁଆଡ଼େ ଯାଉ ଥିବେ ଆକ୍ସିଡେଣ୍ଟ୍ ହେଲା ଆକ୍ସିଡେଣ୍ଟ୍ ବାବଦରେ ପଚାଶ ଲକ୍ଷ ଅଛି ଆଉ ତୁମେ ଯବି କୌଣସି ସିରିୟସ୍ ବୋଲେ ହଠାତ୍ ବହୁତ ବଡ଼ ମେଡ଼ିକାଲ୍ ଇସ୍ୟୁ ଯଦି ହବ ସେ ସେ ବାବଦରେ ତମକୁ ତିରିଶି ହଜାର ଦିଆ ହବ ଆଉ ତୁମର ପିଲାଛୁଆର ବି ଲାଇଫ୍ କେୟାର୍ ଉପରେ ମଧ୍ୟ ଅଛି ଏଜୁକେସନ୍ ଲୋନ୍ ମଧ୍ୟ ନେଇ ପାରିବ ହେଲା ଯଦି ତୁମେ ବାନ୍ଧି ଥିବ ଯଦି ବର୍ଷକୁ ଲକ୍ଷେ କରି ଯଦି ପାଞ୍ଚବର୍ଷ ପାଞ୍ଚ ଲକ୍ଷ ବାନ୍ଧିବ ତା'ପରେ ସବୁ ପ୍ରକାରର ଫାସିଲିଟି ତମକୁ ମିଳିବ ହେଲା ତମର ଏଜୁକେସନ୍ ହଁ ଏଜୁକେସନ୍ ପାଇଁ ବୋଲି ତୁମ ପିଲା ଛୁଆ ଯଦି କଣ ଯଦି ପାଠଶାଠ ପଢ଼ିବେ ସେ ସେଥିରୁ ଲୋନ୍ ଉଠାଇବ ଲୋନ୍ ଆମର କୌଣସି ବିନା ଇଣ୍ଟ୍ରେଷ୍ଟ୍ ରେ ଦିଆହବ ହେଲା ତେଣୁ ଆପଣ ଏଇ ଯେଉଁ ପଲିସିରେ ଇଣ୍ଟ୍ରେଷ୍ଟ୍ ଅଛନ୍ତି କି ଶୁଣ ମାସକୁ ଯଦି ଲକ୍ଷେ ଟଙ୍କା ବାନ୍ଧିବ ସେଇ ଲକ୍ଷେ ଟଙ୍କାର ଇଣ୍ଟ୍ରେଷ୍ଟ୍ ହେଉଛି କୋଡ଼ିଏ ହଜାର ବୁଝିଲେ କି ସେମିତି ଯଦି ତୁମେ ମାସ ମାସ କରି ଯଦି ପାଞ୍ଚ ମାସ ବାନ୍ଧିବ ପାଞ୍ଚ ଲକ୍ଷ ହେବ ପାଞ୍ଚ ଲକ୍ଷ ଇନଟୁ ପାଞ୍ଚ ଇନଟୁ କୋଡ଼ିଏ କେତେ ହେଲା ହେଲା ତା'ପରେ ଯଦି ଏମିତି ଯଦି ଆପଣଙ୍କର ଦୁଇ ବର୍ଷ ଖଣ୍ଡେ ରହିଯିବ ଆପଣ ଯେଉଁ କ୍ଲେମ୍ କରି ପାରିବେ ହେଲା ଆପଣଙ୍କର ଯେଉଁ ସୁଧ ରାଶିଟା କ୍ଲେମ୍ କରି ପାରିବେ ଫ୍ରି ଅଫ୍ କଷ୍ଟ୍ ରେ ସେଇଟା ଦିଆଯିବ ଆଉ ଯେଉଁଟା ଆପଣ ବାନ୍ଧି ଥିବେ ପାଞ୍ଚ ଲକ୍ଷ ସେଇଟା ଆପଣଙ୍କର ଖାତାରେ ଥିବ ଆଉ ଯେଉଁ ସୁଧ ହାରଟା ଆପଣଙ୍କୁ କିଛି ବିନା ସୁଧରେ ବି ଦିଆଯିବ ହେଲା ହଁ ଯେଉଁ ମେନ୍ ଯେଉଁ ଆପଣ ବାନ୍ଧିଛନ୍ତି ପାଞ୍ଚ ଲକ୍ଷ ସେଇଟାକୁ ଛାଡ଼ି ଯେଉଁ ଇଣ୍ଟ୍ରେଷ୍ଟ୍ ଅଛି ସେ ଇଣ୍ଟ୍ରେଷ୍ଟ୍ ଆପଣଙ୍କୁ ଆଗତୁରା ଦିଆଯିବ ତା ବାଦ ବି ଯଦି କେବେ କୌଣସି ମେଡ଼ିକାଲ୍ରେ ଯଦି ଆକ୍ସିଡ଼େଣ୍ଟ୍ ହବ କିମ୍ବା କୌଣସି ହେଲଥ୍ ଇସ୍ୟୁ ହେବ ସେ ବାବଦରେ ବି କ୍ଲେମ୍ କରିପାରିବେ ତୁମର କିଛି କିଛି ଆମର ଗଭର୍ଣ୍ଣମେଣ୍ଟର୍ ଗାଇଡ଼୍ ଲାଇନ୍ ହିସାବରେ ଆପଣଙ୍କର ଅଛି ହେଲା ଠିକ୍ ଅଛି ଆପଣ ଆଜି ତ ଭିଡ଼ ଅଛି ଗୋଟେ ଟିକେ ଗୋଟେ ଚାରି ଦିନ ପରେ ଆସନ୍ତୁ ମୁଁ ସାମ୍ନା ସାମ୍ନୀ ଆପଣଙ୍କର ସବୁ ରସିଦ୍ ଆଉ ସବୁ ଯେଉଁ ଏଗ୍ରିମେଣ୍ଟ୍ ପେପର୍ ଗୁଡ଼ାକ ସବୁ ପୁରୁଣା କେତେଟା ଠିକ୍ ଅଛି ମୁଁ ଆଜି ତ ସବୁ ଦେଖୁଛି ସବୁ କାଢ଼ି ଦେଖୁଛି ଆପଣଙ୍କର ପୁରୁଣା ରସିଦଟା ଆପଣଙ୍କୁ ଦିଆହେଇଯିବ ହେଲା ଆଜ୍ଞା ଠିକ୍ ଅଛି ହଉ ହଉ ଆସନ୍ତୁ ତା ହେଲେ ଆଜି ରହିଲି